ଭାଇ ମୁଁ ମାଲକାନଗିରି ବସ୍ ଷ୍ଟାଣ୍ଡ୍ରେ ଛିଡ଼ା ଅଛି ତୁମେ ଏବେ ଯା ଆସନ ମତେ ଡେରି ଅଛି ମୁଁ ଅଫିସ୍ ଯିବି ଅଫିସ୍ ଗଲେ ମତେ ବସ୍ ବେଶୀ କଥା ଶୁଣାଇବେ ହେଲେ ତମେ ଜଲ୍ଦି ଆସ ଡେରି କରନି ଆସିବାକୁ ଲେଟ୍ ହେଲେ ମଧ୍ୟ ମତେ କହିଦିଅ ଭାଇ ମତେ ଲେଟ୍ ହବ ହେଲେ ମୁଁ ଅଟୋ ଗୋଟେ ଦେଖିବି ନହେଲେ ଯେମିତି ହେଲେ ମୁଁ ସେ ଯିବି ତମେ ଡେରି କଲେ ମତେ ଅସୁବିଧା ହୋଇଯିବ